ଆମ ସ୍ଥାନରେ କୌଣସି ଲାଇବ୍ରେରୀ ନାହିଁ ମୁଁ ଢେଙ୍କାନାଳ ଲାଇବ୍ରେରୀ ପଢ଼ିବାକୁ ଯାଏ ରାମ ରାମାୟଣ ମହାଭାରତ ଶ୍ରୀମତ ଭାଗବତ ଗୀତା ପଢ଼ିବାକୁ ଭଲ ଲାଗେ ଓଡ଼ିଆରେ ଭାଷାରେ ଉପନ୍ୟାସ ପଢ଼ିବାକୁ ମୋତେ ଭଲ ଲାଗେ ଫକୀରମୋହନଙ୍କ ସେନାପତି ଛଅ ମାଣ ଆଠ ଗୁଣ୍ଠ ପଢ଼ିବାକୁ ଭଲ ଲାଗେ ନନ୍ଦିନୀ ଶତପଥୀଙ୍କ ରଚିତ ଲଜ୍ୟା ପୁସ୍ତକ ପଢ଼ିବାକୁ ଭଲ ଲାଗେ ମନୋଜ ଦାସଙ୍କ ଛେଳି ଜଗିବାର ଦିନ ଏକ ସୁନ୍ଦର ଉପନ୍ୟାସ ଯାହାକି ମୋତେ ବହୁତ ଭଲ ଲାଗେ ଆଉ